ହ୍ୟାଲୋ କିଏ କହୁଥିଲେ ଆପଣ ନମସ୍କାର ଆଚ୍ଛା ଆଚ୍ଛା ହଁ

ହଁ ହଁ ହଁ ହଁ ସବୁ ପ୍ରକାର ସବୁ ପ୍ରକାର ସୁବିଧା ଏଠି ଅଛି ତମ ଯିଏ ସାଙ୍ଗ ମଧ୍ୟ ତୁମକୁ ତଥ୍ୟ ଦେଇଛନ୍ତି ସେ ଭଲ ଠିକ୍ ଜାଗାରେ ତମକୁ ପହଞ୍ଚେଇଚନ୍ତି ଏଠି ବିଭିନ୍ନ ଡିପାର୍ଟମେଣ୍ଟ ବିଭିନ୍ନ ବିଭାଗ ରହିଛି ଶଲ୍ୟ ବିଭାଗ ରହିଛି ଆଉ ଗାଇନିକ୍ର ବି ଅଲଗା ବିଭାଗ ରହିଛି ବିଭିନ୍ନ ପ୍ରକାର ଯେଉଁ କ୍ୟାନସ୍ରର ମଧ୍ୟ ଅଲଗା ବିଭାଗ ରହିଛି ଏକ୍ସରେ ହେଇପାରୁଛି ମେଡ଼ିସିନ୍ ସବୁଗୁଡ଼ାକ ସବୁ ପ୍ରକାର ଔଷଧ ଏଠି ମାହାଳିଆ ମାଗଣାରେ ମିଳୁଛି କିଛି ଅସୁବିଧା ନାହିଁ ଆପଣ ଆସିଲା ବେଳକୁ ଗୋଟେ କାମ କରିଥିବେ ସବୁ ତଥ୍ୟ ଗୁଡ଼ାକ ଧରିକି ଆସିଥିବେ କିନ୍ତୁ ଯେମିତିକି ଆପଣଙ୍କର ବିଜୁ ପଟ୍ଟନାୟକ ସ୍ୱାସ୍ଥ୍ୟ କାର୍ଡ଼୍ ବି ପି ଏଲ୍ କାର୍ଡ଼୍ ରାସନ କାର୍ଡ଼୍ ଆଧାର କାର୍ଡ଼଼୍ ଏସବୁ ଧରିକି ଆସ୍ଥିବେ ଆସ୍ଥିଲେ ଏଠି ସାହାଯ୍ୟ କରିବ କିନ୍ତୁ ରିପୋର୍ଟ କଥା ଗୁଡ଼ା କହିଲେ ସେଗୁଡ଼ା ବୋଧେ ଆଉ କାମ କରିବ ନାହିଁ କାରଣ ସେଠି ଯେଉଁ କରାଇଛନ୍ତି ଆପଣ ସେଇଟା ତଥ୍ୟ ଗୁ଼ଡ଼ାକ ବି ଭୁଲ ଥାଇପାରେ ତେଣୁ ପାଞ୍ଚ ଦିନ ହେଇଗଲାଣି ଆପଣ ସେଠୁ ଆସିଲେଣି ତ ଏଠି ଆଉଥରେ ଆପଣଙ୍କୁ ସବୁ ପ୍ରକାର ଟେଷ୍ଟ ଗୁଡ଼ାକ କରିବାକୁ ପଡ଼ିବ ଏକ୍ସରେ କରାଇବେ ହଁ ତାର ରିପୋର୍ଟ ଦେଖିକି ହଁ କୁହନ୍ତୁ ହସ୍ପିଟାଲ୍ ସକାଳ ସାତଟାରୁ ଖୋଲା ସାତଟାରୁ କିଛି ସୁବିଧା ନାହିଁ ସବୁ ଟାଇମିଂ ଅନୁସାରେ ଖୋଲା ମୁଁ ମଧ୍ୟ ଅଛି ମୁଁ ସାତଟାରେ ଥିବି ହେଲା ଆସିକି ଦେଖା କରନ୍ତୁ ହେଲା ଦେଖିଦେବା ଭଲରେ ଆପଣ ଏତେ ଆଡ଼େ ଦେଖାଇକି ଏଠିକି ଆସିଛନ୍ତି ଆଉ ଆପଣଙ୍କୁ ନିରାଶ ହେବାକୁ ଆମେ ଦେବୁକି ଏଣୁ ଆପଣ ଆସିକି ଆସନ୍ତୁ ମୁଁ ଭଲ ଭାବରେ ଆପଣଙ୍କ ଟ୍ରିଟ୍ମେଣ୍ଟ କରିବି ଚିକିତ୍ସା ଭଲ ଭାବରେ ଆପଣଙ୍କ କରିଦେବି ତା ବାଦେ ଯାହା କରିବା କଥା ସବୁ ମୁଁ ଆପଣଙ୍କୁ ବୁଝାଇଦେବି ଆପଣ ସେ ଅନୁସାରେ ଯାଇକି ସବୁ ଟେଷ୍ଟ ଗୁଡ଼ାକ କରିବେ କରି ସରିଲା ପରେ ତାର ରିପୋର୍ଟରେ ଯାହା ବାହାରିଲା ତାକୁ ସେ ତଥ୍ୟକୁ ଦେଖିକି ଔଷଧପତ୍ର ଦେବା ନାହିଁ ଯଦି କିଛି ଅସୁବିଧା ଥିବ ତା'ହେଲେ ଆଡ଼ମିଟ୍ କରାଇଦେବା ଆଉ କେତେ ଦିନ ରହିବେ ଭଲ ହେଲା ପରେ ଯିବେ ଏଇ ଭଳିଆ ଆଉ

ହଁ ହଁ ହଁ ହଁ ହଁ ହଁ ହଁ ହଁ ଦେଖିବା ବୋଧ ହୁଏ ଛାତି ଭିତରେ କ'ଣ ଅସୁବିଧା କି କଫ୍ ବି ଜମିଗଲେ ବି ସେମିତି ଛାତି ବଥା ହୁଏ ସେଥିପାଇଁ କ'ଣ ହେଇଛି କ'ଣ ନିଶ୍ଚୟ ତ କିଛି ଗୋଟେ ହେଇଛି ସେଇଥିପାଇଁ ଏତେ କଷ୍ଟ ଆପଣ ପାଉଛନ୍ତି ତେଣୁ ଆସନ୍ତୁ ଆସିଲେ ଆପଣ ଶୀଘ୍ର ଯେତେ ଶୀଘ୍ର ପାରିବେ ପଳାଇ ଆସନ୍ତୁ ଏତେ କଷ୍ଟ ପାଇଲେଣି କିଛି ଔଷଧ ବି କାମ କରୁନି ତ ଟିକେ ଦେଖିବା ଏତେ ଆଶା ନେଇ ଆସୁଛନ୍ତି ଆପଣ ତ ଏଇଠି ଦେଖାଇବା ଭଲ ଭାବରେ ଟ୍ରିଟ୍ମେଣ୍ଟ ଆପଣଙ୍କର କରାଇବା ଆଉ ଯାହା ମୋ ଦ୍ୱାରା ସମ୍ଭବ ମୁଁ କରାଇ ଦେବି ଆପଣ ଆଶା କରୁଛି ଆପଣ ଭଲ ହେଇକି ଏଇଠିରୁ ଯିବେ ନିରାଶ ହେବେନାହିଁ ବୋଲି ମୁଁ ଭାବୁଛି ନାହିଁ ହଁ ମେଡ଼ିସିନ୍ ତ ସବୁ ତ ଔଷଧ ଏଠି ମାହାଳିଆ ନା ସବୁ ଫ୍ରିରେ ମିଳୁଛି କିନ୍ତୁ ବି ପି ଏଲ୍ କାର୍ଡ଼୍ ହଁ ରାସନ କାର୍ଡ଼୍ ବିଜୁ ପଟ୍ଟନାୟକ ସ୍ୱାସ୍ଥ୍ୟ କାର୍ଡ଼ ଏଗୁଡ଼ାକ ଥିଲେ ସେଟା ଆପଣଙ୍କୁ ସାହାଯ୍ୟ କରିବ ଆପଣ କିଛି ବିଶେଷ ପଇସା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ ସେଇଟା ସବୁ ଫ୍ରିରେ ସବୁ ପ୍ରାୟ ହେଇଯିବ ସେମତି ଫ୍ରିରେ ହେଇଯିବ ଆପଣ ଖାଲି ଆସିକି ପହଞ୍ଚନ୍ତୁ ଯେତେ ଶୀଘ୍ର ପହଞ୍ଚିବେ ସେତେ ଶୀଘ୍ର ଦେଖାଇଲେ ଆପଣଙ୍କୁ କ'ଣ ହେଇଛି ଜଣା ପଡ଼ିବ ନା ତା'ପରେ ରିପୋର୍ଟ ଗୁଡ଼ା ଦେଖିକି ଆମେ ଆମର ଔଷଧ ଦେବା ଆଉ ଦେଖିବା ସେ ବିଷୟରେ ଯେତେ ଶୀଘ୍ର ଟିକେ ଦେଖୁଛନ୍ତି ତ ଆଜିକାଲି ଟିକେ କ'ଣ ଅସୁବିଧା ହେଲା ମାନେ ସେ ରୋଗଟା ଭୟଙ୍କର ହେଇଯାଉଛି ଆମେ ଯଦି ଅବହେଳା କରିଦଉଛି ତା'ହେଲେ ସେ ଭୟଙ୍କର ହେଇକି ରୋଗଟା ମଣିଷ ଜୀବନକୁ ଖାଇଯାଉଛି ତ କ'ଣ ହେଇଛି ତ ଆମେ ଆଉ ଜାଣିନେ ତ ପ୍ରଥମେ ଆସିକି ଆମକୁ ଦେଖା କରନ୍ତୁ ଦେଖା କରି ସରିଲା ପରେ ଆପଣଙ୍କର ସବୁ ଟେଷ୍ଟ ଗୁଡ଼ାକ ହେବ ତା'ପରେ ଯାହା କିଛି ବିଧିବଦ୍ଧ ଦେଖିବା ଔଷଧପତ୍ର ଦେବା ଆଉ କି କ'ଣ କରିବା ଦେଖିକି ଏକ୍ସରେ ରିପୋର୍ଟକୁ ଦେଖିକି ହେଲା

ହଁ ହଁ ହଁ ହଁ ହଁ ମୁଁ ନିଶ୍ଚୟ ଥିବି ଥିବି ମୁଁ ସାତଟା ସକାଳ ସାତଟାରୁ ଅଛି ହଁ ହଁ ହଉ ହଁ ହଁ ହଁ ହଉ ରୁହନ୍ତୁ ହଁ